ସରକାର ଆମ ପାଇଁ ଲକ୍ଷ୍ମୀ ବସ୍ କରିଛନ୍ତି ଯେଉଁମାନେ କି ପଇସା ନାହାନ୍ତି ସେମାନେ ଏପଟରୁ ସେପଟରୁ ଯାଇପାରିବେ ତା'ପରେ କାଳିଆ ଯୋଜନା ବାହାର କରିଛନ୍ତି କୃଷିଙ୍କ ପାଇଁ ମାନେ କୃଷି କାର୍ଡ଼ ବାହାରିଛି କରିୁଛନ୍ତି ଆଉ ଏବେ ବିମାନ ବିମାନ ପାହାଡ଼ ବି କରୁଛନ୍ତି ଯାହା ଯେଉଁଠିକି କିଛି ଲୋକ ବ୍ୟବସାୟ କରିପାରିବେ ଓ କିଛି ଟଙ୍କା ରୋଜଗାର କରିପାରିବେ ସେମିତି ଆଉ କେତେକ ବାହାର କରିଛନ୍ତି ଯେମିତି ସବୁ କରିଚନ୍ତି ଆଉ କାଲିଆ ଯୋଜନାରେ ଦୁଇ ହଜାର ଟଙ୍କା କରି ଦେଉଛନ୍ତି ଆଉ ବିଧବା ମାନଙ୍କୁ ଘର ଦେଉଛନ୍ତି ଯାହାଙ୍କର କିଛି ନାହିଁ ସେମାନଙ୍କୁ ଘର ଦେଉଛନ୍ତି ଆଉ ବୁଢ଼ୀ ମାନଙ୍କ ପାଇଁ ଷାଠିଏ ବର୍ଷ ହେଇଗଲେ ଭତ୍ତା ଦେଉଛନ୍ତି ତା'ପରେ ଶୀତ କାଳରେ କମଳ ଦେଉଛନ୍ତି ଗରମ ଦିନରେ ଛାତି ଦେଉଛନ୍ତି ବର୍ଷା ଦିନରେ ବି ଛାତି ଦେଉଛନ୍ତି ତା'ପରେ ଏମିତି ସବୁ ଦେଉଛନ୍ତି ସବୁ ଜିନିଷ ଦେଉଛନ୍ତି ଆମକୁ ସାହାଯ୍ୟ ଯେମିତିକି ପରିବାରରେ ଚାଉଳ ଦେଉଛନ୍ତି ତା'ପରେ ବ୍ୟାଗ୍ ଦେଇଛିି ହଜାର ଟଙ୍କା କରିଦେଇଛିି ତା'ପରେ ଆଉ ଶିକ୍ଷକଙ୍କ ପାଇଁ କିଛି ଦରମା ବଢ଼ାଉଛନ୍ତି ସବୁ କାମ ପାଇଁ ଦରମା ବଢ଼ାଉଛନ୍ତି ଛାତ୍ରଙ୍କୁ ଦଶ ହଜାର ଟଙ୍କାରେ ଦେଉଛନ୍ତି ଷ୍ଟାଇପେଣ୍ଡ ଦେଉଛନ୍ତି ସାଇକେଲ ଦେଉଛନ୍ତି ଖାଇବାକୁ ଜିନିଷ ଦେଉଛନ୍ତି ଯେମିତି ଛୋଟ ଛୋଟ ପିଲାମାନଙ୍କୁ ଅଣ୍ଡା ସବୁ ଦେଉଛନ୍ତି ଅଠରରୁ ଅଧିକ ହେଲେ ତାଙ୍କୁ ମୁଢ଼ି ଚଣା ଦେଉଛନ୍ତି ତା'ଠୁ କମ୍ ବୟସକୁ ଲଡ଼ୁ ଆଉ ଛତୁ ଦେଉଛନ୍ତି ଖାଇବାକୁ